ହଁ ଆଜ୍ଞା ଆପଣ ଭୂପତିରୁ କହୁଥିଲେ କି ହଁ ଆପଣ ମୁଁ ଗୋଟେ ଅର୍ଡ଼ର୍ଟେ କରିଥିଲି ମୋର ପଇସା କଟିଯାଇଛି ଅର୍ଡ଼ର୍ଟା ମଳିଲା ଚିକେନ୍ ମୋଗଲାଇ ମଗେଇଥିଲି କିନ୍ତୁ ମୋର ଆଉ ମନେ ନାଇଁ ମୋର ମିସେସ୍ ମୋଗଲାଇ ଆଜି ଖାଆନ୍ତିନି ତ ମୁଁ ଆପଣଙ୍କର ଏଇଟାକୁ କେଉଁ ମାଧ୍ୟମରେ ମୁଁ ପଠେଇ ପାରିବି କ୍ୟାାନସେଲ୍ କରିବି ଆଉ ଅନ୍ୟ କ'ଣ ମଗେଇବି ଏଇଟା ମୁଁ କେଉଁ ମାଧ୍ୟମରେ ଆକୁ ଆପଣଙ୍କର ଅର୍ଡ଼ର୍ଟାକୁ ଫେରେଇବା କେମିତି ସମ୍ଭବ ହବ ମତେ ଟିକେ କହିବେ କି ଆଜ୍ଞା ତ ମୁଁ ଏଇଟା ରିଟର୍ଣ୍ଣ କରିବି ଚିକେନ୍ ମୁଗଲାଇଟା ବାକି ଆଉ ନନ୍ଭେଜ୍ ମଗେଇ ଦେଇେଇଥିଲି ମୁଁ ଭେଜ୍ ମଗେଇବି ତେଣୁକରି ଆର କେମିତି କେଉଁ ମାଧ୍ୟମଟା କେମିତି ମତେ ଟିକେ କହିଲେ ମୁଁ ଏଇଟାକୁ ଫେରସ୍ତ କରିବି ବାକି ଆଉ କିଛି ଅର୍ଡ଼ର୍ ମଗେଇବି ମୋର ଏଇଟା ପଇସା ଯେହେତୁ କଟିଯାଇଛି ମତେ ଟିକେ ଦୟା ପୂର୍ବକ ବହୁତ ଆପଣଙ୍କୁ ନତମସ୍ତକ ହେଇ କହୁଛି ଯେ ମୋର ଏ ଅର୍ଡ଼ର୍ଟାକୁ କେମିତି ଆପଣ ପିଲା ପଠେଇକିରି ରିଟର୍ଣ୍ଣ ନେଇଯାଆନ୍ତୁ ମୋର ପଇସା କଟିଛି ମୁଁ ଆଉ ଅନ୍ୟ କିଛି ଆଉ ଅଧିକ କିଛି ଅର୍ଡ଼ର୍ କରି ପଛେ ମୋର ଏଇଟା ନେଇଯାଆନ୍ତୁ